ହଁ ମୁଁ ପକ୍ଷୀମାନଙ୍କ ପାଇଁ ପକ୍ଷୀମାନଙ୍କୁ ଆକୃଷ୍ଟ କରିବା ପାଇଁ ଆମ ଘର ପଛପଟେ ପକ୍ଷୀମାନେ ଆସିଲେ ମୁଁ କିଛି ଟିପ୍ସ କରେ ଯେମିତିକି ପକ୍ଷୀମାନେ ଆସିବା ଆସିବା ଆଗରୁ ମୁଁ କିଛି ଖାଦ୍ୟ ରଖିଦିଏ ତାଙ୍କମାନଙ୍କ ପାଇଁ ଖାଦ୍ୟ ଖାଦ୍ୟ ଖାଦ୍ୟ ରଖିଦିଏ ଓ ପାଣି ରଖିଦିଏ ଆଉ ସେମାନଙ୍କୁ ସେମାନେ ଆକୃଷ୍ଟ ହେବେ ସେମାନେ ବସିବା ପାଇଁ କିଛି ତାର ଜାଳିର ବାଡ଼ି କରିକି ଜାଗା କରିଥାଉ ସେଇଠି ଖାଇବା ପାଇଁ ଖାଦ୍ୟ ଧାନ ଧାନ ମକା ଏଇଟା ସବୁ ରଖିଥାଉ ପକ୍ଷୀମାନଙ୍କ ପାଇଁ ପାଣି ଏଇଟା ସବୁ ରଖିକି ସେମାନଙ୍କୁ ଆକୃଷ୍ଟ କରିଥାଉ ଆଉ ପକ୍ଷୀମାନଙ୍କୁ ରଖିବା ପାଇଁ ସେମାନେ ଆମ ବଗିଚାରେ ଆସିବେ ସେଥିପାଇଁ ଜାଗା କରିକି ରଖିଥାଉ ତାରବାଡ଼ିରେ ଜାଗା କରିଥାଉ ଓ ଖାଇବାକୁ ରଖିଥାଉ ଖାଇବାକୁ ପାଣି ଜଳ ଏଇଟା ସବୁ ରଖିଥାଉ ସେଥିପାଇଁ ପକ୍ଷୀମାନେ ଆକୃଷ୍ଟ ହେଇକି ଆସିବେ ସେଥିପାଇଁ ଆମେ ଏହାସବୁ କରିଥାଉ ମୁଁ ମୋ ଘର ପଛରେ ବାଡ଼ି କରିକି ତାଙ୍କ ପାଇଁ ଜାଗା ରଖିଥାଉ ଓ ସେମାନଙ୍କ ପାଇଁ ଖାଇବା ପାଣି ଖାଦ୍ୟ ଏହାସବୁ ରଖିକି ଥାଉ ସେଇଟା ରଖିଲେ ସେମାନେ ଆକୃଷ୍ଟ ହେଇକି ଆସିବେ ଆମ ବଗିଚାକୁ ଆଉ ବଗିଚାକୁ ବିଭିନ୍ନ ପ୍ରକାର ଖାଇବା ପାଣି ଜଳ ଏହାସବୁ ରଖିଥାଉ ସେଇଟା ଖାଇକି ସେମାନେ ଆକୃଷ୍ଟ ହେଇକି ଆସିବେ ଏହିସବୁ ଟିପ୍ସ ଆମେ ରଖିଥାଉ ଆଉ ପକ୍ଷୀଙ୍କ ପାଇଁ ଶସ୍ୟ ଓ ପାଣି ରଖି ରଖିଥାଏ ରଖି ଥାନ୍ତୁ ସେଥିପାଇଁ ପକ୍ଷୀମାନେ ଆକୃଷ୍ଟ ହେଇ ଆମ ଘର ବାଡ଼ି ପାଖରେ ଆସନ୍ତି ଆସିକି ଖୁସିରେ ଖୁସିରେ ଖାଇ ଖାଇ ଖାଉଛନ୍ତି ଖାଦ୍ୟ ଧାନ ମୁଗ ଏଇଟା ସବୁ ଆମେ ପକ୍ଷୀ ପକ୍ଷୀଙ୍କ ପାଇଁ ଖାଇବାକୁ ଦେଇଥାଉ ସେଥିପାଇଁ ସେମାନେ ଆସିକି ଆମ ଘର ବାଡ଼ିରେ ଆସିକି ବସନ୍ତି ଓ ଖାଇ ଖାଇକି ଖାଇକି ଆକୃଷ୍ଟ ହେଇ ଆମ ଘର ପଛକୁ ସବୁବେଳେ ଆସୁଥାନ୍ତି